ହ୍ୟାଲୋ କିଏ କହୁଛନ୍ତି ନମସ୍କାର ଆଚ୍ଛା ଦେଖନ୍ତୁ ପିଲାଟି ବହୁତ ଦୁର୍ବଳ ଅଛି ସେ ବି ଆଗରୁ ବହୁତ ବନ୍ଦ କରୁଛି ଟ୍ୟୁସନ୍ ସ୍କୁଲ୍ ବନ୍ଦ କରିଛି ଯାହା ଫଳରେ ତାର ଷ୍ଟାଣ୍ଡାର୍ଡ଼ ବି ଭଲ ନାହିଁ ତାକୁ ଇଂଲିଶ ବହି ମଧ୍ୟ ପଢ଼ି ଆସୁନି ଓଡ଼ିଆ ମଧ୍ୟ ସେମିତି ଜଣାନାହିଁ ଘରେ ପଢ଼ାପଢ଼ି କରୁନାହିଁ କି ଯାହା ଟାସ୍କ ମଧ୍ୟ ଦିଆଯାଉଛି ତାକୁ ସେ ଘରେ କରୁନି ଯଦି ଏତେଦିନ ଛୁଟି ନେବ ପୁଣି ସେ ଯାହା ଟିକିଏ ଭଲ ଅଛି ପୁଣି ସେ ଆଗ ଷ୍ଟାଣ୍ଡାର୍ଡ଼କୁ ପଳାଇବ ସେଥିପାଇଁ ତମେ ତାକୁ ଏତେଦିନ ନିଅନ୍ତୁ ନାହିଁ ଯଦି ଚାହିଁବେ ଦିନେ ଦୁଇ ଦିନ ଛୁଟି ନେଇପାରିବେ କିନ୍ତୁ ତାଠୁ ଅଧିକ ରଖନ୍ତୁ ନାହିଁ ରଖିଲେ ପିଲାଟିର ଭବିଷ୍ୟତ ଅନ୍ଧାର ହେଇଯିବ ସେଥିପାଇଁ କହୁଛି ଆପଣ କ'ଣ ଚାହୁଁଚନ୍ତି ତା'ହେଲେ ପଢ଼ାପଢ଼ି ତ ତାକୁ ସେତେ ବିଶେଷ ଜଣାନାହିଁ କେଉଁ ଇଂଲିଶ ୱାର୍ଡ଼୍ ଡାକିଲେ ମଧ୍ୟ ସ୍ପେଲିଂ ଘୋଷିକି ଆସୁନାହିଁ ଘରେ ତା ସାଥିରେ ମଧ୍ୟ ଅଙ୍କର ପଣିକିଆ ଫଣିକିଆ ବି ଘୋଷୁନି ମନେ ନାହିଁ ମିଶାଣ ଫେଡ଼ାଣରେ ବହୁତ ଦୁର୍ବଳ ଗୁଣନ କଥା କି ପଚାରୁଛି ଏଇ ଭଳିଆ ଷ୍ଟାଣ୍ଡାର୍ଡ଼୍ରେ ରହୁଛି ତେଣୁ ଟିକିଏ ଏବେ ପାଠ ପଢ଼ାରେ ଧ୍ୟାନ ଦେଇକି ଆଉ ଯଦି ତମେ ଏତେ ଦିନ ଛୁଟି ନେବ ସେ ସବୁ ସେ ଭୁଲିଯିବ ପୁଣି ଯେଉଁ ଅବସ୍ଥା ଆଗରୁ ଥିଲା ସେଇ ଅବସ୍ଥାକୁ ଚାଲିଯିବ ସେଥିପାଇଁ ତମେ ଅଧିକା ଦିନ ତାକୁ ରଖନାହିଁ ଛୁଟି ନିଅନି

ହଁ ନାହିଁ ତମେ ସେ ହଁ ହଁ ହଁ ଶୁଣନ୍ତୁ ସେ ଟ୍ୟୁସନ୍ ଯାହା ପାଖେ ହେଉଛି ତାକୁ କି ସେ ସାର୍ଙ୍କୁ କୁହନ୍ତୁ କି ସିଏ ଧ୍ୟାନ ଦେବେ କାରଣ ସେ ଟିକେ ଦୁଷ୍ଟାମୀ ବି ହେଉଛି ସ୍କୁଲରେ ଯେମତି ଭଲ ପାଠପଡ଼ିବ ସେ ତମ ଟ୍ୟୁସନ୍ ସାର୍ଙ୍କୁ ବି ଟିକେ କୁହନ୍ତୁ ଦୃଷ୍ଟି ରଖିବେ ଆମେ ବି ସ୍କୁଲରେ ରଖିଛୁ ଆଉ ତମେ ବେଶି ଦିନ ନିଅନି ଛୁଟି ଯଦି ଚାହୁଁଛ ତିନି ଦିନ ଖଣ୍ଡେ ଛୁଟି ନିଅନ୍ତୁ ଆଉ ହଁ ହଁ ହଁ ସିଏ ଟିକେ ବୁଲାବୁଲି କରୁଛି ଏବେ କ'ଣ ହେଉଛି ମୋବାଇଲ୍ ଫୋନ୍ କ'ଣ ଦେଖୁଛି ମୁଁ ଶୁଣୁଥିଲି ପିଲା କହୁଥିଲେ ସେ ମୋବାଇଲ୍ ଫୋନ୍ ଦେଖୁଛି ପାଠ ପଢ଼ାରେ ଧ୍ୟାନ ଦେଉନି ସେ ମୋବାଇଲ୍ ଟିକିଏ ବନ୍ଦ କରନ୍ତୁ ଆପଣ ତାକୁ ଟିକେ ବନ୍ଦ କରନ୍ତୁ କାରଣ ଛୋଟ ବେଳୁ ଯଦି ବନ୍ଦ ନ କରିବେ ତା ଭବିଷ୍ୟତ ଅନ୍ଧାର ହେଇଯିବ ଆଚ୍ଛା ହଉ ଆପଣ ତା'ହେଲେ କେବେ କେବେ ଯିବେ ହଁ ହଁ ହଉ ହଉ ଆମେ ଟାଇଟ୍ କରୁଛୁ ଏଠି ଆପଣ ବି ତାକୁ ଘରେ ଟିକେ ଦେଖନ୍ତୁ ଦେଖିଲେ ଠିକ୍ ସେ ବାଟକୁ ଆସିଯିବ ତାପରେ ତମେ ଯିବ ପଛେ ଆଉ ଘରେ ଏବେ ଦଶ ଆପଣଙ୍କର ଆପଣଙ୍କ ଦଶ ଆଉ କେତେଦିନ ରହିଲା

ଆଚ୍ଛା ଠିକ୍ ଅଛି ହଉ ଠିକ୍ ଅଛି ଆପଣ ଗୋଟେ ଦରଖାସ୍ତ ଆଣିକି ଦେଇଯାଆନ୍ତୁ ତାକୁ ପାଞ୍ଚ ଦିନ ଆମେ ଛୁଟି ଦେବୁ ଆଉ ଛୁଟି ନେଲା ନେଇକି ଯିବା ପରେ ବି ମଧ୍ୟ ଆପଣ ଏ ପାଞ୍ଚ ଦିନ ତାକୁ ଟିକେ ଗାଇଡ଼ାନ୍ସରେ ରଖିବେ ବୁଲାବୁଲି ବି ଯେମିତି ନକରେ ଟିକେ ତାକୁ ଧ୍ୟାନ ଦେବେ ଆଉ ହଁ ହଁ କାଲି କାଲି ଆସିକି ଦେଇଯାଆନ୍ତୁ ଆପ୍ଲିକେସନ୍ ଦେଇଯାଆନ୍ତୁ ହଁ ହଁ ହଁ ହଉ ହଉ ହଉ